ହଁ ମୁଁ କହୁଥିଲି କି ଆମର ଏଇଠୁ ପେଟ୍ରୋଲ୍ଟା ପକେଇ ମୁଁ ଟିକିଏ ଆମେ ଯିବୁ ସମଲେଶ୍ଵରୀ ମନ୍ଦିର ଦର୍ଶନ କରିବାକୁ ଆଉ ସେଇଠି ଆମର ଏଇଠୁ କେତେ କିଲୋମିଟର ହେଇଯିବ ତିନିଶହ ପଚିଶ ହେଲେ ଧର ଆମ ଗାଡ଼ି ଦେଖାଉଛି କୋଡ଼ିଏ ଆଭରେଜ ଧର କୋଡ଼ିଏ ହେଲେ ଏବେ ରେଟ୍ ଅଛି କେତେ ଶଏ ତିନି ଟଙ୍କା କେତେ ପଇସା ଆଚ୍ଛା ମୋର କୋଡ଼ିଏ ଦେଖାଉଛି କୋଡ଼ିଏ ଦେଖେଇଲେ ଏଇଟା କେତେ ଲିଟର ଖଣ୍ଡେ ତେଲ ଲାଗିଯିବ ହଁ ହଁ ଚାରି ଦୁଗୁଣେ ଆଠ ତଥାପି ଚାଳିଶ ଲିଟର ପାଖାପାଖି ଲାଗିବ ବୋଧେ ଅପ ଆଣ୍ଡ ଡାଉନ୍ ହଁ ଚାଳିଶ ଲିଟର ପାଖାପାଖି ଲାଗିବ ଚାଳିଶ ହେଲେ ଚାରି ଦୁଗୁଣେ ଆଠେ ହଁ ଚାଳିଶ ଲିଟର ଆମର ତ ଏଟା ପେଟ୍ରୋଲ ଗାଡ଼ି ଚାଳିଶ ଲିଟର ଇଏ ଆମେ ଗଲେ ଯିବୁ କେଉଁ ପଟରେ

ସୁବିଧା ତାକୁ ହଁ ସେପଟରେ ବି ବାଟରେ ବି ଥାଏ

ଚୌଦ୍ୱାର ଦେଇ ହଁ ହଁ

ହଁ ହଁ ସେଇପଟେ ସିଧା ଗୋଟିଏ ଏନ୍ ଏଚ୍ ତ ହଁ ହଁ ଖାଇବା ପିଇବା ବି ସେପଟରେ ଥିବ ସୁବିଧା ଢ଼ାବାଫାବା ବି ଥିବ ଗୋଟିଏ ଦିନରେ କ'ଣ ଗୋଟିଏ ଦିନରେ କ'ଣ ଫେରି ହବ

ଆଚ୍ଛା

ହଁ ଆଉ ରହିବାଟା ବେଟର୍ ହବ

ହଁ ତା' ପରଦିନ ଫେରିଲେ ହେଲା ଆଉ କ'ଣ ହଁ ଆଉ ଏଇ ଗୋଟିଏ ଦିନରେ ପିଟି ହେଇ ଯାଇ ଫେରେ ଆସି ରାତିରେ ପହଞ୍ଚି ସିଏ କାମ ନୁହଁ ହଁ ହଁ ହଁ ହଁ ମାଆଙ୍କ ଦୟାରୁ ହଁ ହଁ ମୁଁ ଜାଣିଛି